ତ ବ୍ୟବସାୟ ଯାହାକି ମୋର ମାନେ ମାନେ ଆକର୍ଷଣ ଯେଉଁଥିରେ ରହିଛି ମାନେ ଆପଣଙ୍କ ଅପ୍ସନ୍ ଅନୁସାରେ ଅଗରବତୀ ବଳିତା ସିଲେଇ ଫିନାଇଲ୍ ମିନେରାଲ୍ ୱାଟର୍ ତ ମୁଁ ନିଶ୍ଚିନ୍ତ ଭାବେ ଏଥିରେ କହିବି ମିନେରାଲ୍ ୱାଟର୍ ବ୍ୟବସାୟ ମୁଁ କରିବାକୁ ଚାହିଁବି କାରଣ ଜଳ ହିଁ ଜୀବନ ତ ସେଥିପାଇଁ ମୁ କିଛି ଲୋକଙ୍କର ସହାୟତା ମଧ୍ୟ ହୋଇଯିବ ସେଥିପାଇଁ ମୁଁ ମିନେରାଲ୍ ୱାଟର୍ ହିଁ ମାନେ ବ୍ୟବସାୟ କରିବାକୁ ଚାହେଁ